ମୁଇଁ ଓଡ଼ିଆ ଭାଷାର ଉପଭାଷା ଶିଖିଛେଁ ଏବଂ ବ୍ୟବହାର୍ ବି ମଧ୍ୟ କରିଛେଁ ତ ଓଡ଼ିଶା ବଏଲେ ତ ସବୁ ଜିଲ୍ଲା ଆରେ ଅଲ୍ଗା ଅଲ୍ଗା ଭାଷା ଯେନ୍ତାକି କଟକରେ କଟକିଆ ଭାଷା ସମ୍ବଲପୁରେ ସମ୍ବଲପୁରିଆ ଭାଷା ସେନୁ କନ୍ଧମାଲ୍ରେ କୁଇ ଭାଷା ସୋନ୍ପୁର୍ରେ ସମ୍ବଲ୍ପୁରିଆ ଭାଷା ଏନ୍ତିକିରି ବହୁତ୍ ପ୍ରକାର୍ ଭାଷା ଅଛେ ଯେନ୍ତାକି ଧରିନିଅ ମନେକର ଆମର୍ ସୋନ୍ପୁରେ ଗାମ୍ଛାକେ ଯେନ୍ତା ଗାମୁଛା ବଲୁଛନ୍ ସେନ୍ତା ବଲାଙ୍ଗିର୍ରେ କହେବ ବଏଲେ ସେଟା କରିଆ ବଲ୍ବେ ସେଟା କନ୍ଧମାଲ୍କେ ଯିବ ବେଲେ କହେବ ବେଲେ ଗାମ୍ଛାକେ ସେଟା ପାକି ବଲ୍ବେ ତ ବୌଦ୍ଧ୍ରେ ଯିବ ବୋଲେ ସେଟା ଚାଦର୍ ବଲ୍ବେ ଏନ୍ତାକିରି ବିଭିନ୍ନପ୍ରକାର୍ ଭାଷା ଅଛେ ସେ ଭାଷା କେ ନେଇକିରି ଅନେକ୍ ଅନେକ୍ କଥା ହଉଚେ ଆର୍ ଏନ୍ତିକିରି ବିଭିନ୍ନପ୍ରକାର୍ ଭାଷା ଅଛେ